ମୁଁ ଏଇ ବାଜାଜ କମ୍ପାନୀରୁ ପାଞ୍ଚ ଦିନ ହେବ ଗୋଟେ ଆଇରନ କିଣିଛି ପାଞ୍ଚ ହଜାର ଟଙ୍କା ଦେଇଛି ସେ ଆଇରନ ଏତେ ଭଲ ମୁଁ ଜାଣିନଥିଲି ତା' ବ୍ୟବହାର କଲାପରେ ମୁଁ ଜାଣି ପାରିଲି ସେ ଆଇରନ ବହୁତ ଶୀଘ୍ର ଗରମ ହୋଇଯାଉଛି ଏବଂ ବହୁତ ଶୀଘ୍ର ଆଇରନ ବି ହୋଇଯାଉଛି ମୁଁ ସଦାବେଳେ ଅଲଗା ଆଇରନ ଯେତେବେଳେ ବି ବ୍ୟବହାର କରୁଥିଲି ମୋ'ର ସମୟ ହୋଇ ପାରୁନଥିଲା ଏଇ ବାଜାଜ କମ୍ପାନୀର ଆଇରନ ଏତେ ଭଲ ଯେ ମୋର ବହୁତ ଶୀଘ୍ର ଆଇରନ ହୋଇ ଯାଉଛି ବଳକା ଟାଇମ ମୋ'ର ବଞ୍ଚି ଯାଉଛି ସେଇ ସମୟରେ ମୁଁ ଅଲଗା କିଛି କାମ ବି କରି ପାରୁଛି ଏବଂ ଶୀଘ୍ର ମୁଁ ଅଫିସ ବି ଯାଇ ପାରୁଛି